ଆମ ଓଡ଼ିଆ ଭାଷା ବହୁତ ଭଲ ଆଗେଇ ଯିବା ସେଥିପାଇଁ ସରକାର ବହୁତ ଭଲ ବୋଲିଛି ଓଡ଼ିଆ ଭାଷା ଆଗେଇ ଯିବା ପାଇଁ ଇଚ୍ଛା କରୁଛି ଆର୍ ବହୁତ ଭଲ ହେଇଛି ଓଡ଼ିଆ ହେଉଛି ସବୁତିଙ୍କ ସ୍ୱାଭାବିକ ସବୁ ଜାଣିବା ପାଇଁ ଓଡ଼ିଆ ବହୁତ ଭଲ ଆଉ ଜାଣିବା ହିଁ ଦରକାର ଆଉ ରେଡ଼ିଓ ମାନେ ଟି ଭି ମାନେ ଯାହା ଯାହା ଥାଏ ସବୁ ଶୁଣିବାକୁ ବେଶୀ ଭଲ ଜାଣିପାରିବା ଶୁଣିପାରିବା ସେଥିରୁ ଜା ଶୁଣିକି ଜାଣିକି ଲେଖିପାରିବା ଓଡ଼ିଆ ବିଷୟରେ ବି ବହୁତ ଭଲ ଯାହା ଜାଣି ମୁଁ ତାହା ଅଇଖା ଓଡ଼ିଆକୁ ସରକାର ଆଗେଇ ନେବା ପାଇଁ ଚାହୁଁଛି ସେଥିପାଇଁ ଓଡ଼ିଆ ହିଁ ବହୁତ ଭଲ ଓଡ଼ିଆକୁ ଆଗେଇ ନେବାକି ଚାହୁଁଛୁ ସରକାର ଆଉ ଭଲ କି ସମାନକି କଥା ହେବା ପାଇଁ ବି ଚାହୁଁଛନ୍ତି ସରକାର ସେଥିପାଇଁ ରେଡ଼ିଓ ଟି ଭି ଯାହା ଅଛି ସବୁ ଜାଣିବା ପାଇଁ ବି ଚେଷ୍ଟା କରୁଛି ଆଉ ଆମେ ବି ଜାଣିବାକୁ ଚାହୁଁଛୁ ଏଥିପାଇଁ ସରକାର ଆମକୁ ଆଗେଇ ନେବାକୁ ଚାହୁଁଛି ଓଡ଼ିଆ ଭାଷା ବେଶ ଭଲ ଭାବରେ ଆଗକୁୁ ହେବ ସବୁ ଜାଣିବେ ସବୁ ଶୁଣିବେ ଆଉ ଭଲ ଭଲ କଥା ଶିଖିବେ ଓଡ଼ିଆ ଆମର ବହୁତ ଭଲ ବୋଲିକି ବି ସରକାର ଏ ସବୁ ଆମ ପାଇଁ ଯୋଜନା କରୁଛି ଆଉ ଭଲରେ କହିବା ସେଥିପାଇଁ ଲୋକମାନେ ସବୁ ଓଡ଼ିଆ ଶିଖିବା ପାଇଁ ଚାହୁଁଛନ୍ତି ଆଉ ଚାହିଁବ ହିଁ ଆମେ ବି ଓଡ଼ିଆ ଶିଖିବୁ ବହୁତ ଭଲ କି